ଭାଇ ମୁଁ ପଦନାରୁ କହୁଚି ଆଉ ଆପଣ ଯାଜପୁରରୁ ରେଷ୍ଟ୍ରୁରାଣ୍ଟରୁ କହୁଛନ୍ତିନା ଆଉ ମୋର ଗୋଟେ ଝିଅ ବାହାଘର ଅଛି ଆପଣଙ୍କୁ କେତେଟା କିଏ ଆଡ଼ଭାନ୍ସ ଦେବାର ଥିଲା ଆମର ଆପଣ କିଛି ଖାଦ୍ୟ ସାମଗ୍ରୀ ଆମକୁ ଯୋଗାଇ ପାରିବେ ନା ଆଉ ଆଉ ଆପଣଙ୍କ ହୋଟେଲର ଭଲ ଖାଇବା ହେଉଛି ବୋଲି ଆମେ ଶୁଣିଛୁ ଦୟାକରି ଯଦି ଆମର କଲ୍ଟା ରଖନ୍ତେ ଆମେ ଟିକେ ଖୁସି ହୋଇଥାନ୍ତୁ ଆପଣଙ୍କର ବି କାଳେ ଭଲ କମରେ ବି ସୁଧା ଆମକୁ ଅଫର୍ ଦେଉଛନ୍ତି ବୋଲି ଆମେ ଶୁଣିଛୁ ଆଉ ମୋ ଝିଅ ବାହାଘର ଦିନବେଳିଆ ହେବ ବରଯାତ୍ରୀ ଆମର ପଚାଶ ଲୋକ ଆସିବେ ଆଉ ଆଉ ହେଉଛି ମାର୍ଚ୍ଚ ପାଞ୍ଚେରେ ଆମର ବାହାଘର ଆଉ ସେଇଥିପାଇଁ ବାହାଘର ଦିନ ଦୁଇଟା ସୁଦ୍ଧା ଆମର ଖାଦ୍ୟ ଯୋଗାଡ଼ ଯନ୍ତ୍ର ହେବାଟା ନିହାତି ଆବଶ୍ୟକ ଆଉ ଆଉ ଆପଣଙ୍କୁ ମୋର କେତେଟା ଖାଇବା ଉପରେ ମୁଁ କେତେଟା ତାଲିକା ଦେଉଛି ସେଇ ତାଲିକା ସବୁ ଆପଣ ପ୍ରସ୍ତୁତ କରିବେ ଭେଜ୍ ଉପରେ ଆମର ରହିବ ଜିରା ରାଇସ୍ ଡାଲି ଆଉ ଗୋଟେ ମିଠା ପଲଉ ଆଉ ପୁରୀ ଆଚ୍ଛା ଆଉ ଗୋଟେ ହେଉଛି ତଡ଼କା ଆଚ୍ଛା ସାଧା ତଡ଼କା ଗୋଟେ ଆଉ କୋବି ଚିଲ୍ଲୀ ଗୋଟେ ମିକ୍ସଚର୍ ଗୋଟେ ଆଉ ମସ୍ରୁମ୍ ଆଉ ପନିର ପାଏସ୍ ପାମ୍ପଡ଼ ଇଏ ଦହିବରା ଗୁପ୍ଚୁପ୍ ଆଉ ଯେଉଁ ଆମର ରହୁଛି ପାଳଙ୍ଗ ପନିର ଯେଉଁଟା ସେଇଟା ବି ରହିବ ଆଉ ନନ୍ଭେଜ୍ ଉପରେ ମଟନ୍ ଚିଙ୍ଗୁଡ଼ି ଆଉ ଚିକେନ୍ ଚିଲ୍ଲୀ ଚିକେନ୍ ଆଉ ମାଛ ଫ୍ରାଏ ଏସବୁ ଟିକେ ଆମର ଦରକାର ବରଯାତ୍ରୀ ମାନେ ଯେମିତି ଅପମାନିତ ନ ହୁଅନ୍ତି ସେଇଥିପାଇଁ ଆପଣଙ୍କୁ ଅନୁରୋଧ ଆପଣ ଟିକେ ବନ୍ଦବୋସ୍ତ କଲେ ମୁଁ ଖୁସି ହୁଅନ୍ତି ଆଉ ଆପଣ କ'ଣ କରିବେ ନ କରିବେ ଆମକୁ ଟିକେ ଜଣାଇଲେ ଆମେ ଟିକେ ଖୁସି ହୁଅନ୍ତୁ ଆଉ ଏଇ ନମ୍ବରଟା ଆପଣ ଆମ ରଖିଥାନ୍ତୁ ଆଉ ଏଇ ନମ୍ବରକୁ ଫୋନ୍ କରିକି ଜଣାଇଲେ ଆମେ ଖୁସି ହେବୁ ଆଉ କେତେ ଟଙ୍କା ଭିତରେ ଆମକୁ ପଡ଼ିବ ଆଗତୁରା କହିଲେ ଆମେ ଟିକେ ପ୍ରସ୍ତୁତ ହେବୁ ପଇସା ପାଇଁ